ଆହୁରି ସ୍ମାର୍ଟଫୋନ୍ ଆସିଲା ଦିନୁ ବହୁତ୍ ସୁବିଧା ମିଳିଛି ଆଉ ସ୍ମାର୍ଟଫୋନ୍ରେ ତାମାନେ ବହୁତ୍ ଦୂରର ଲୋକ ବି ମାନେ ସବୁ କିଛି ଜାଣି ହେସି ଆଉ ଜାଣି ଶୁଣି ଯେତେବେଳେ ଆମେ ମାର୍କେଟିଂ କରି ଆସୁ ସେନୁ ସେମାନେ କିଣା ବିକା କରୁଛନ୍ତି ସେତେବେଳେ ଅ ଫୋନ୍ ପେ ଦ୍ୱାରା ବି ହେସି ଆଉ ମୋର ସ୍ନାର୍ଟଫୋନ୍ରେ ବି ଫୋନ୍ ପେ କରି କରି ବି ମାର୍କେଟିଂ କର୍ସି ପନିପରିବା ଆଉ କୋଉ ଶାଢ଼ୀ କପଡ଼ା ଯେ କୌଣସି ମାନେ ଯେ କୌଣସି ମାର୍କେଟିଂ କରୁସି ମୋର ସ୍ମାର୍ଟ ଫୋନ୍ରେ ଫୋନ୍ ପେ ଅଛି ମୁଁ ସେଥିରେ ମାନେ ଫୋନ୍ ପେ କରି କରି ସବୁ ମାନେ କିଣା ବିକା କର୍ସି ଆଉ ସ୍ମାର୍ଟଫୋନ୍ରେ ତାମାନେ ବହୁତ୍ ଦୂର ବିଦେଶର କଥା ଜାଣି ହେସି ଆଉ ବହୁତ୍ ସୁବିଧା ମିଳୁଛି ସବୁ ସ୍ମାର୍ଟଫୋନ୍ ବହୁତ୍ ବଢ଼ିଆ ବହୁତ୍ ହେଲ୍କ ଅଛି ତା ମାନେ ସବୁ ଜାଣି ହେସି ବହୁତ୍ କିଛି ବିଷୟରେ ବି ଯାଇ ଆସି ଆଉ ସେଇଟା ହେଲା ଜାଣିପାରୁଛୁ